ଆମ ସୌରମଣ୍ଡଳ ସୂର୍ଯ୍ୟ ଚନ୍ଦ୍ର ତାରା ଓ ବିଭିନ୍ନ ପ୍ରକାରର ଗ୍ରହ ଉପଗ୍ରହମାନଙ୍କୁ ନେଇ ଗଠିତ ଆମ ବିଶ୍ୱରେ ଅନେକ ପ୍ରକାରର ଉପଗ୍ରହ ଗ୍ରହଗୁଡ଼ିକ ରହିଛି ଯାହା ବିଷୟରେ କି ଆମେ ଅତ୍ୟଧିକ କିଛି ଜାଣିନାହୁଁ କିନ୍ତୁ ଆମ ଆମର ସୌରମଣ୍ଡଳ ବା ଗ୍ରହ ବିଷୟରେ ଆମେ ଏହିସବୁ ବିଷୟରେ ଟିକେ ଅଧିକ ଜାଣିଅଛୁ ବା ଅବଗତ ଅଛୁ